ଆଜ୍ଞା ଭାଇ ମୋ ବଡ଼ ଭାଇ ପ୍ଲେନ୍ରେ ଆଜି ଫେରୁୁଛନ୍ତି ଆଜି ସନ୍ଧ୍ୟାରେ ସାତଟାରେ ତାଙ୍କ ଫ୍ଲାଇଟ୍ ଅଛି ଭୁବନେଶ୍ୱରରେ ତେଣୁକରି ଆପଣ ମୁଁ ଯୋଉ କ୍ୟାବ୍ଟି ବୁକ୍ ବୁକ୍ କରିଥିଲି ତୁମ ଡ୍ରାଇଭର୍ ଆସିି ଯେଉଁ ସମୟରେ ପହଞ୍ଚିବା କଥା ସେ ସମୟରେ ପହଞ୍ଚି ପାରିଲେନି ଫ୍ଲାଇଟ୍ ଯେହେତୁ ସାତଟାରେ ଥିଲା ସାତଟାରେ ଥିଲା ଏ ଆସି ଛଅଟା ପାଞ୍ଚ ପୂର୍ବରୁ ପହଞ୍ଚିବାର ଥିଲା ସେଥିପାଇଁ ପହଞ୍ଚି ପାରିଲେନି ତେଣୁକରି ମୁଁ କ୍ୟାବ୍ଟି କ୍ୟାାନସଲ୍ କରୁଛି ଏବଂ ପଇସାଠି ପଇସାଟି କୌଣସି ମାଧ୍ୟମରେ ମୋ ଆକାଉଣ୍ଟକୁ ପଠାଇଦେବେ ତେଣୁକରି ମୁଁ ଏତିକି ଚାହୁଁଛି ଏବଂ ଆପଣଙ୍କ ଆମେ କୌଣସି ଅସୁବିଧାରେ ପକେଇବୁ ନାହିଁ ଏବଂ ଆମେ ଅଲଗା ଗାଡ଼ି ଦେଖିକି ପଳେଇଆସିଲୁ